ଓଡ଼ିଆରେ ଆମର ଯେମତିକି ବହୁତ ପ୍ରକାର ଖଣ୍ଡ ବାକ୍ୟ ଅଛି ଯେଉଁଟା କି ଆମେ ବ୍ୟବହାର କରୁ ଯେମତି କି ଅଛି କଷ୍ଟ କଲେ କୃଷ୍ଣ ମିଳେ ଏଇଠି ଆମୁକୁ ଏଇଟା କହିବାକୁ ଚାହୁଁଛି କି ଯଦି ଆମେ ଗୋଟେ କି ଜି ଗୋଟେ କାର୍ଯ୍ୟ ପାଇଁ ବହୁତ ସାଧନା କରିବା ପରିଶ୍ରମ କରିବା ତାହେଲେ ଆମକୁ ତା'ର ଫଳ ବି ନିଶ୍ଚୟ ଗୋଟେ ମିଠା ଫଳ ମିଳିବ ପରିଶ୍ରମ ଫଳ କେବେ ବି ବ୍ୟର୍ଥ ଯାଏନି ସେଇଟା ଆମକୁ କେଉଁ ରୂପରେ ନା କେଉଁ ରୂପରେ ମିଳି ହିଁ ଯାଏ ଆଉ ଯେମିତିକି ଆମର ଖଣ୍ଡ ବାକ୍ୟ ଆମେ ବ୍ୟବହାର କରୁ ଯେମତି କି ଅଛି ଆମର ଚାଲି ନଜାଣି ବାଟର ଦୋଷ ଆମେ ସବୁବେଳେ ଅନ୍ୟର ଦୋଷକୁ ବହୁତ ଦେଖୁ ନିଜର ଏଇଠି ଆମକୁ ଏଇଟା ଜଣା ପଡ଼ୁଛି କି ଆମେ ସବୁବେଳେ ଅନ୍ୟର ଦୋଷକୁ ନ ଦେଖିକି ନିଜ ଦୋଷ ଦେଖିବା କଥା ନିଜ ଦୋଷକୁ ଜାଣିବା କଥା କି ଆମ ଭୁଲ୍ କେଉଁଠି ଅଛି ତାହାହେଲେ ଆମେ ଆଗକୁ ବଢ଼ିପାରିବା ଏଇ ସବୁ ପ୍ରକାରର ଖଣ୍ଡ ବାକ୍ୟ ଆମ ଓଡ଼ିଆରେ ଆମେ ବ୍ୟବହାର କରୁ ଯେଉଁଟା କି ଆମକୁ କୁଆଡ଼ୁ ନା କୁଆଡ଼ୁ ଗୋଟେ ଉଚିତ୍ ଶିକ୍ଷା ଗୋଟେ ଆମକୁ ପ୍ରଦାନ କରିଥାଏ ଏଇ ସବୁ ଏହି ସବୁ ଜିନିଷରୁ ଆମକୁ ଜ୍ଞାନର ପ୍ରାପ୍ତି ହୋଇଥାଏ ଯେଉଁଠି କି ଆମ ଜ୍ଞାନର ଗୋଟେ ଆମକୁ ଗୋଟେ ଶିଖିବାକୁ ଗୋଟେ ଜିନିଷ ମିଳେ ଏହି ସବୁ ଖଣ୍ଡ ବାକ୍ୟରୁ ଆମକୁ